ହ୍ୟାଲୋ ଚନ୍ଦନ ବଣ୍ଟି କହୁଛି କ'ଣ କହୁଥିଲି ଯେ ସେ ଯେଉଁ ଫ୍ଲିପିକାର୍ଟରୁ ମଗେଇଥିଲି ଆସିକ୍ସ ଜୋତାଟା ଚାରି ହଜାର ପାଞ୍ଚଶହ ଟଙ୍କା ମଗେଇଥିଲି ବିଗ୍ ବିଲିଅନ୍ ଡେଜ୍ରେ ସେଇଟା ସାତ ହଜାର ଟଙ୍କା ଥିଲା ଅଫର୍ ଦେଖିଲି ସେଇଟା ଚାରି ହଜାର ପାଞ୍ଚଶହରେ ମଗେଇଥିଲି କିନ୍ତୁ ଦେଖିଲା ବେଳକୁ ସେ ଜୋତାଟା ଦୁଇମାସ ୟୁଜ୍ କରିଛି ସେ ଜୋତା ଛିଡ଼ିଗଲାଣି ତଳପଟୁ ଆଉ ପାଞ୍ଚ ହଜାର ଟଙ୍କା ଦେଇ ଜୋତା କରିଥିଲି ଏମିତି ସବୁ ଅନଲାଇନ୍ ଫ୍ରଡ଼୍ ହେଉଛି କ'ଣ ଏସିକ୍ସ ଜୋତା ବନଉଛି ଆଥ୍ଲେଟିକ୍ମାନଙ୍କର ଭଲିବଲ୍ ସେଇଟା ଇଣ୍ଡୋର୍ ଉଇଥ୍ ଆଉଟଡୋର୍ ସୁଜ୍ ହେଲେ ଦେଖିଲାବେଳକୁ ସୁଜ୍ ଦୁଇମାସରେ ଛିଡ଼ିଯାଉଛି ଆଉ କ'ଣ କରିବି